ନାଁ ରୋଷେଇ କରିବା କେବଳ ମହିଳାଙ୍କ କାମ ବୋଲି ମୁଁ ଭାବେ ନାହିଁ କାରଣ ମୁଁ ପରିବାରରେ ମୁଁ ଯେତେବେଳେ ବାହା ନ ହୋଇଥିଲି ମୋ ବାପା ମଧ୍ୟ ରୋଷେଇ କରିଦିଅନ୍ତି ମୋ ଜେଜେବାପା ମୋ ଭାଇ ମଧ୍ୟ ରୋଷେଇ କରେ ଆଉ ଏଠିକି ଆସିଲା ପରେ ମୋ ଶ୍ୱଶୁର କରନ୍ତି ମୋ ସ୍ଵାମୀ ମଧ୍ୟ ବହୁତ ଭଲ ରୋଷେଇ କରିପାରନ୍ତି ମୁଁ ଯେତିକି ପ୍ରକାର ରୋଷେଇ ନ ଜାଣିଥାଏ ମୋ ସ୍ଵାମୀ ଜାଣିଛନ୍ତି ମୋ ଶ୍ୱଶୁର ମଧ୍ୟ ଭଲ ପିଠାପଣା କରିପାରନ୍ତି ତେଣୁ ମହିଳାଙ୍କର ରୋଷେଇ କାମ କେବଳ ଏହା ନୁହେଁ ଦରକାର ପଡ଼ିଲେ ପୁରୁଷ ମଧ୍ୟ ମହିଳାଙ୍କ ଠାରୁ ବହୁତ ଭଲ ରୋଷେଇ କରିପାରନ୍ତି ଏବଂ ସେ ମଧ୍ୟ ରୋଷେଇ କାମ ଜାଣନ୍ତି ବୋଲି ଆମେ ଜାଣିଛୁ ତେଣୁ ଆମେ ଉଭୟ ଉଭୟଙ୍କର ସାହାଯ୍ୟ କରିବା ଦରକାର ମହିଳା ଆଉ ପୁରୁଷ ଉଭୟ ରୋଷେଇ କାମ ଜାଣିବା ଦରକାର ଏବଂ ରୋଷେଇରେ ଲିପ୍ତ ହେବା ଦରକାର